ଡ଼ାଇରିଆ ରୋଗର ଉପଚାର ହେଲା ଆମେ ଯଦି ଶାଳ ପତ୍ର ଗଛ ବା ତା'ର ମଞ୍ଜିକୁ ଯଦି ମଧ୍ୟ ଆମେ ତାକୁ ବାଟିକି ପିଇବା ସେଇଟା ମଧ୍ୟ ଭଲ ହୋଇଥାଏ ତା' ସହିତ ଆମେ ମାୟା ପତ୍ର ମଧ୍ୟ ଯଦି ଚୋବାଇବା ତା'ର ମଧ୍ୟ ଭଲ ହୋଇଥାଏ ଆଉ କଷି ଲେମ୍ବୁ ମଧ୍ୟ ଯଦି ଆମେ ଚୋବାଇବା କିମ୍ବା ତାକୁ ବାଟିକି ଯଦି ପିଇବା ସେଇଟା ମଧ୍ୟ ଭଲ ହୋଇଥାଏ ଏଥିପାଇଁ ଭଲ ହେଇଥାଏ ଯେ ସେ ଲେମ୍ବୁ ଯେତେବେଳେ କଷା ଲାଗୁଛି ଯେହେତୁ କଷା ଜିନ୍ଷ ସେଇଟା ସେଥିପାଇଁ ସେଥିପାଇଁ ଲେମ୍ବୁ କିମ୍ବା ସେ ଶାଳ ପତ୍ର ମଞ୍ଜି ହେଉ ସେଥିପାଇଁ ହିଁ ସେ ଡ଼ାଇରିଆ ରୋଗଟା ଭଲ ହୋଇଯାଏ